ବୌଦ୍ଧ ଜିଲ୍ଲାରେ ଅନେକ ଗୁଡ଼ିଏ ଲ୍ୟାଣ୍ଡମାର୍କ ଆଉ ପର୍ଯ୍ୟଟନସ୍ଥଳୀ ଅଛି ଯେଉଁଟା କି ଆମର ଗନ୍ଧରାଡ଼ି ଜହ୍ନପଙ୍କର ଆଉ ବୌଦ୍ଧ ଜିଲ୍ଲାର ଆମର ମର୍ଜାକୁଦ ଦ୍ଵୀପ ନାୟକପଡ଼ା ଗୁମ୍ଫା ଆଉ ପଦ୍ମତୋଳା ଓ ସାତକୋଶିଆ ଅଭୟାରଣ୍ୟ ମର୍ଜାକୁଦ ଦ୍ଵୀପଟା ବୌଦ୍ଧ ଜିଲ୍ଲାରେ ଅଛି ଆଉ ସେଟା ଆମର ନଦୀ ମଝିରେ ଅଛି ଗୋଟିଏ ଦ୍ଵୀପ ଭଳିଆ ହୋଇଛି ଚତୁର୍ପାର୍ଶ୍ଵରେ ପାଣି ଅଛି ଆଉ ସେଇଟା ଗୋଟିଏ ଅଞ୍ଚଳ ଘେରି ରହିଛି ଆଉ ସେଠାରେ ବହୁତ ହଜାର ହଜାର ଲୋକ ମଧ୍ୟ ସେଣେ ବସବାସ କରୁଛନ୍ତି ଆଉ ଅଗକାଳରେ ସେରା କିଛି ସୁବିଧା ନାହିଁ ଥିଲା ଲୋକମାନେ ଡଙ୍ଗାରେ ଯା' ଆସ କରୁଥିଲେ କିନ୍ତୁ ଆଜି ବ୍ରିଜ୍ ହୋଇଯିବାର ଫଳରେ ସେଣେ ଅନେକଗୁଡ଼ିଏ ଲୋକ ମଧ୍ୟ ଯା' ଆସ କରିକରି ବିଭିନ୍ନ କାର୍ଯ୍ୟ କରିପାରୁଛନ୍ତି ଆଉ ନାୟକପଡ଼ା ଗୁମ୍ଫା ଆମର ବୌଦ୍ଧ ଜିଲ୍ଲାରେ ବହୁତ ପ୍ରାଚୀନ ଗୁମ୍ଫାଟିଏ ସେଠାରେ ବହୁତ ଲୋକ ବିଭିନ୍ନ ପର୍ବପର୍ବାଣୀ ହୁଏ ଲୋକମାନେ ସେଠାରେ ରୁଣ୍ଡ ହୁଅନ୍ତି ତା'ର ଇତିହାସ ସଂସ୍କୃତି ମଧ୍ୟ ଅଛି ଯେଉଁଟାକି ପ୍ରତିବର୍ଷ ମକରସଂକ୍ରାନ୍ତିରେ ସେଠାରେ ମକରଯାତ୍ରା ପାଳନ କରାଯାଏ ହଜାର ହଜାର ଲୋକ ବାହାରୁ ଦେଖିବାକୁ ଆସିଯାନ୍ତି ସେଠାକାର ସବୁଜ ବନାନୀ ସେଠାର ପଶୁପକ୍ଷୀ ସେଠାକାର ପାଣିପାଗ ଜଳବାୟୁ ମଧ୍ୟ ସୁବିଧା ସୁଯୋଗ ଠିକ୍ ସୁବିଧାରେ ଅଛି ଆଉ ସେଇଟା ବହୁତ ଲୋକମାନଙ୍କୁ ଚିତ୍ତାକର୍ଷକ କରିଥାଏ ସାତକୋଶିଆ ଗଣ୍ଡରେ ଅଭୟାରଣ୍ୟ ଯେଉଁଟା ଅଛି ସେଇଟା କୁମ୍ଭୀର ସଂରକ୍ଷଣ କରି ରଖାହୋଇଛି ଏ ମଧ୍ୟ ଲୋକମାନେ ସବୁଦିନେ ଯାଉଛନ୍ତି ଦେଖିବାର ଲାଗି ଆଉ ପ୍ରାକୃତିକ ସୋନ୍ଦର୍ଯ୍ୟକୁ ଭରପୁର କରୁଛନ୍ତି ଆଉ ସେଠାରେ ଅନେକଗୁଡ଼ିଏ ପଶୁପକ୍ଷୀ ମଧ୍ୟ ରଖାଯାଇଛି ସେଇଟା ଲୋକମାନଙ୍କୁ ବହୁତ ଚିତ୍ତାକର୍ଷକ କରୁଛି ଯଦି ଏହି ଜାଗାମାନଙ୍କୁ ଆମେ ବୁଲିଯିବା ଦେଖିବା ସେଠାରେ ଆମର ମନ ବହୁତ ଖୁସି ଲାଗୁଛି ଆଉ ଏଗୁଡ଼ିକ ଆମର ବୌଦ୍ଧ ଜିଲ୍ଲାରେ ଅକର୍ଷଣୀୟ କରିକି ରଖିଅଛି